ହଁ ମୁଁ ପ୍ରଥମଥର ତ ଅଷ୍ଟମ କ୍ଲାସ ପଢ଼ିଲା ବେଳକୁ ଆମ ସ୍କୁଲ ତରଫରୁ ହୋଇଥିଲା ମାରାଥନଟେ ସେଠି ଦଶ କିଲୋମିଟର ଭାଗ ନେଇଥିଲି ଷ୍ଟାର୍ଟିଂ ଭଲ ଲାଗିଥିଲା ତାପରେ କଲେଜରେ ପଢ଼ିଲା ବେଳକୁ ମାରାଥନ ରେସ୍ରେ ସେଇ ଦଶ କିଲୋମିଟର ନେଇଥିଲୁ ବହୁତ ଭଲ ଲାଗେ ପ୍ରଥମ ତ ହୋଇପାରେନି କିନ୍ତୁ ଖୁସି ଲାଗେ ଆଉ ସମସ୍ତେ ଦୌଡ଼ୁଥିବେ ଗୋଟେ ଖୁସିରେ ଦୌଡ଼ୁଥିବୁ ତାପରେ ପଥରେ ଏତେ ଲୋକ ଦେଖୁଥିବେ ରିଙ୍ଗ୍ ରୋଡ୍ରେ ସେଟା ଗୋଟେ ମାନେ ଆତ୍ମା ଖୁସି ହୁଏ ଗୋଟେ ସକାଳୁ ସକାଳୁ ଗାଡ଼ି ଯାଉଥିବ ପିଲା ଗୁଡ଼ା ଦୌଡ଼ୁଥିବେ ଝିଅ ଗୁଡ଼ା ଦୌଡ଼ୁଥିବେ ମାନେ ମଜା ଲାଗେ ମାରଥନ୍ ରେସ୍ ୱାର୍ଲଡର ଗୋଟେ ବଢ଼ିଆ ଇଏ ନା ନିଜକୁ ବି ଲାଗେ ମାରାଥନ୍ ରେସ୍ ଆମେ ଯାଇଥିଲୁ ଭାଗ ନେଇଥିଲୁ ଖୁସିି ଲାଗିବ ସେ ଖୁସିଟା ତ ଜାଣିଛନ୍ତି ସବୁବେଳେ ଅନ୍ୟ କୌଣସି ଇଏରେ ମିଳିବନି